ମାଛ ଧରାଳୀ ମାନେ ମଧ୍ୟାହ୍ନ ରାତ୍ରିରେ ଜାଲ ମାଧ୍ୟମରେ ଯାଆନ୍ତି ଏବଂ ରାତିରାତି ମଧ୍ୟ ରହିକି ସମୁଦ୍ର ମଝିରେ ଜାଲ ପକାଇ ମାଛ ଧରିବାକୁ ମାନେ ତାଙ୍କୁ ବହୁତ ସମୟ ଲାଗେ ସେଥିପାଇଁ ସେମାନେ ରାତିରାତି ମଧ୍ୟ ରହିକି ସକାଳୁ ସେମାନେ ମାଛ ଧରିକି ଆସନ୍ତି ଏବଂ ତାଙ୍କର ସବୁ ମାଛକୁ ସଂଗ୍ରହ କରି ତାକୁ ଭଲରେ ସଫା କରି ତାକୁ ବରଫ ଖଣ୍ଡ ଖଣ୍ଡ କରି ବରଫ ଭିତରେ ମଧ୍ୟ ବୁଡ଼ାଇ ରଖନ୍ତି ଏବଂ ଯେପରିକି ସବୁ ବଡ଼ବଡ଼ ବେପାରୀ ଏବଂ ମାଛ ମାର୍କେଟରେ ଯେଉଁ ଥିବା ବିକୁ ବିକ୍ରି କରୁଥିବା ସବୁ ଲୋକମାନେ ଆସିକି ସେଇଠୁ ସବୁ ନିଅନ୍ତି ଯେମିତିକି ଆମ ସୁଲଭ ମୂଲ୍ୟରେ ସେଇଠୁ ନେଇକି ଆମର ବଡ଼ବଡ଼ ମାର୍କେଟରେ ବିକ୍ରି କରନ୍ତି ଗୋ ଗୋପର ମାଛ ମାର୍କେଟ୍ ବଡ଼ କିମ୍ବା ଗାଁ ଗହଳିରେ ଏଇଠି ସବୁ ଏମିତି ମାଛ ବଡ଼ବଡ଼ ପ୍ରଣାଳୀରେ ବିକ୍ରି କରନ୍ତି